ଆମ କେନ୍ଦ୍ରାପଡ଼ା ଜିଲ୍ଲାରେ ଏମିତିକି ବହୁତ ଗୁଡ଼ିଏ ସଂଗଠନ ଅଛି ଯାହା ଗରିବ ଲୋକ ଏମିତିକି ଅନାଥ ପିଲାମାନଙ୍କୁ ମଧ୍ୟ ସେମାନେ ସାହାଯ୍ୟ କରିଥାନ୍ତି ଏ ଖାଦ୍ୟ ଯୋଗାଣ କରିଥାନ୍ତି ଦାନଧର୍ମ କରିଥାନ୍ତି ପୁଣ୍ୟ ଦାନ ଧର୍ମ କରିବା ଦ୍ୱାରା ଆମର ପୁଣ୍ୟ ହୋଇଥାଏ ଏଥିପାଇଁ ସେ ସମାଜରେ କେତେ ଗୁଡ଼ିଏ ଗଠନ ସଂଗଠନ ଗଢ଼ି ଉଠିଲାଣି ଯାହାଫଳରେ ସେମାନେ ସଙ୍ଗଠନ କରି ଗରିବ ଲୋକ ଅନାଥ ଲୋକମାନଙ୍କୁ ଅକର୍ମୁଖ୍ୟ ଲୋକମାନଙ୍କୁ ଖାଦ୍ୟ ଦାନ ଧର୍ମ କରିଥାନ୍ତି ଏଇ ଏଥିପାଇଁ ଆମ ଜିଲ୍ଲାରେ ବହୁତ ଗୁଡ଼ିକ ସଂଗଠନ ଅଛି ଯେପରିକି ଜୟଗୁରୁ ସଂଗଠନ ଅନେକ ଗୁଡ଼ିଏ ସଂଗଠନ ଅଛି ଏଥିପାଇଁ ଆମେମାନେ ଉପକୃତ ହେଇଥାଉ ସେମାନଙ୍କ ଦ୍ୱାରା ଆମେମାନେ ଉପକୃତ ହୋଇଥାଉ ସେମାନେ ବିନା ସରକାର ବିନା ପଇସାରେ ଖାଦ୍ୟ ଦେଇଥାନ୍ତି ଖାଦ୍ୟ ଗ୍ରହଣକୁ ଯିବା ପାଇଁ ବ୍ୟବସ୍ଥା କରିଦେଇଥାନ୍ତି